ହଁ ମୁଁ ସନ୍ତରଣ ମିଟରେ ଭାଗ ନେଇଛିି କାହିଁକିନା ସନ୍ତରଣ ପାଣି ପରା ବହୁତ ମଜା ଲାଗେ ସାଙ୍ଗ ସହିତ ସାଙ୍ଗମାନଙ୍କ ସହିତ ବି ମୁଁ ଗାଁ ଗହଳିର ପୋଖରୀମାନଙ୍କରେ ମୁଁ ମୋର ଇଏ କରିଛି ଆଉ କାହିଁକିନା ସାଙ୍ଗସାଥି ମ ସାଙ୍ଗସାଥିୀଙ୍କ ସହିତ ଯଦି ପହଁରା କରୁଥିବା ପ୍ରତିଯୋଗିତା କରୁଥିବା ସମୟରେ ଭଲ ଲାଗେ ସାଙ୍ଗଙ୍କ ସହିତ ଖେଳକୁଦ କରି ପାଣିରେ ପହଁରା କରିବାଟା ବି ବହୁତ ମଜା ଲାଗେ ସେଥିପ୍ରତି ମୁଁ ବି ବହୁତ ଇଏ ଅଛି କାହିଁକିନା ସାଙ୍ଗ ଆମ ଗାଁ ପୋଖରୀମାନଙ୍କରେ ଆମ ସାଙ୍ଗ ସହିତ ସାଙ୍ଗମାନଙ୍କ ସହିତ ବହୁତ ମଜାଳିଆ କରିକି ଆମେ ପହଁରା ଶିଖିଛୁ ଆଉ ପହଁରା ପ୍ରତିଯୋଗିତା ବି କରିଛୁ ଆର୍ ପହଁରା ପହଁରା ପ୍ରତିଯୋଗିିତାରେ ମୁଁ ଫାଷ୍ଟ ବି ହେଇଛି କାହିଁ ସାଙ୍ଗଙ୍କ ସହିତ ପରିବାରର ମୁଁ ଫାଷ୍ଟ ବି ହେଇଛି ମୁଁ ଆଗକୁ ଯାଇକି ବି ସେଇ କୁଳରେ ପହଞ୍ଚି ଯାଇଛିି କାହିଁକିନା ଆଗକୁ ପହଞ୍ଚିଲେ ବି ମଜା ପରେ ପହଞ୍ଚିଲେ ମଜା କାହିଁକିନା ସାଙ୍ଗମାନେ ଥଟା ମଜାରେ ଦିନ ସରେ ଯାଇଥାନ୍ତି